ପୁରୁଣା ମିଡ଼ିଆ ଓ ନୂଆ ମିଡ଼ିଆ ମଧ୍ୟରେ ପାର୍ଥକ୍ୟ କହିଲେ ପୁରାତନ ସମୟରେ ବା ଆମର ଯେତେବେଳେ ଉଣେଇଶହ କୋଡ଼ିଏ ତିରିଶ ମସିହା ସମୟରେ ଟିଭିର ଏତେ ବା ଟେଲିଭିଜନର ଏତେଟା ନଥିଲା ସମ୍ଭବପର ଲୋକମାନଙ୍କ ପାଖରେ ସବୁ ଲୋକମାନଙ୍କ ପାଖରେ ନଥିଲା କେବଳ ସମ୍ଭ୍ରାନ୍ତ ପରିବାର ବା ବଡ଼ବଡ଼ ଲୋକଙ୍କ ପାଖରେ ଥିଲା ସେତେବେଳେ ଲୋକମାନେ ମୁଖ୍ୟତଃ ଖବରକାଗଜରୁ ପଢ଼ି କିମ୍ବା ରେଡ଼ିଓରେ ଶୁଣି ବିଭିନ୍ନ ପ୍ରକାର ଖବର ବା ସମାଚାର ବା ନ୍ୟୁଜ୍ ବିଷୟରେ ଜାଣିପାରୁଥିଲେ ଧୀରେ ଧୀରେ ଯୁଗର ପରିବର୍ତ୍ତନ ହେଲା ସବୁକିଛି ଆଗକୁ ବଢ଼ିଲା ଟିଭିର ଉପଲବ୍ଧି ହେଲା ଓ ଲୋକମାନେ ସକ୍ଷମ ହେଲେ ତାର ଦରଦାର୍ ଦରଦାମ୍ ବି କମିଲା ତେଣୁ ଲୋକମାନେ ଧିରେ ଧିରେ ଟି ଭି କିଣିଲେ ଓ ଟି ଭି ମାଧ୍ୟମରେ ତା'ପରେ ଖବର ଦେଖିବାକୁ ଲାଗିଲେ ଆଗରୁ କେବଳ ପଢ଼ିକି ବା ଶୁଣିକି ଜାଣୁଥିଲେ ଟି ଭି ଯେତେବେଳେ ଆସିଲା ସେହିସବୁ ଘଟଣା ଦୁର୍ଘଟଣାର ଫଟୋ ମଧ୍ୟ ଦେଖିପାରିଲେ ତାର ଯେକୌଣସି ଭିଡ଼ିଓ ବା କେମିତି ହଉଛି କେମିତି ଘଟିଛି ଘଟଣାଟି ତାର ଚିତ୍ରବି ମଧ୍ୟ ଦେଖିକି ଜାଣିପାରିଲେ କିନ୍ତୁ ବର୍ତ୍ତମାନ ଯୁଗ ଆଗକୁ ଆଗକୁ ବଢ଼ିଲାଣି ଏବେ ଆହୁରି କିଛି ଉନ୍ନତମାନର ଯନ୍ତ୍ରପାତି ଆସିଲାଣି ମୋବାଇଲ ଇଣ୍ଟରନେଟ୍ ହବା ମାଧ୍ୟମରେ ଲୋକମାନେ ସଙ୍ଗେସଙ୍ଗେ ସେଇ କ୍ଷଣିକରେ ହିଁ ଦେଶବିଦେଶରେ ଘଟୁଥିବା ଘଟଣା ଦୁର୍ଘଟଣା ବା ଦୂରଦୁରାନ୍ତରେ ହଉଥିବା ସବୁ ଜିନିଷର ଖବର ମଧ୍ୟ ଜାଣିପାରୁଛନ୍ତି ତାକୁ ଭିଡ଼ିଓ ମାଧ୍ୟମରେ ଦେଖିପାରୁଛନ୍ତି ସେମିତି କୌଣସି ସମାଚାର ପାଇଁ ଅପେକ୍ଷା କରିବାକୁ ପଡ଼ୁନାହିଁ ନିଜ ହାତ ପାହାନ୍ତାରେ ଥିବା ମୋବାଇଲ୍ ମାଧ୍ୟମରେ ୟୁଟୁବ୍ ହଉ ବା ବିଭିନ୍ନ ପ୍ରକାର ନ୍ୟୁଜ୍ ଚ୍ୟାନେଲରେ ଯେକୌଣସି ସମୟରେ ଯେକୌଣସି ମୁହୂର୍ତ୍ତରେ ନିଜ ଇଚ୍ଛା ମୁତାବକ ସେମାନେ ଦେଖିପାରୁଛନ୍ତି ଏସବୁ ଥିଲା ପୁରୁଣା ଓ ନୂଆ ଯୁଗର ମିଡ଼ିଆ ବିଷୟରେ କିପରି ଆଗରୁ ଥିଲା ଓ ଧୀରେଧୀରେ ତାକୁ ବଦଳି କରି ଏବେ କିପରି ଉନ୍ନତମାନର ସମାଜର ଲୋକମାନେ ଜୀବନଯାପନ କରୁଛନ୍ତି